ଓଡ଼ିଶାର ଶୀର୍ଷ ଡାକ୍ତରଖାନା ଗୁଡ଼ିକ ହେଉଛି ଏ ସି ବି କଟକର ଏ ସି ବି ହସ୍ପିଟାଲ ଏବଂ ସମ୍ ହସ୍ପିଟାଲ ଏହି ଦୁଇଟି ହସ୍ପିଟାଲରେ ମଣିଷ ମାନେ ଚିକିତ୍ସା ହେବା ପାଇଁ ଯାଆନ୍ତି ଏବଂ ସେଠାରେ ନିଜର ନିଜର ବକ୍ତବ୍ୟ କୁହନ୍ତି ସେଇ ସେଠାରେ ନିଜର ଜୀବନ ବିଷୟରେ କିଛି ପ୍ରକାଶ କରିଥାନ୍ତି ଯାହା ଏହି ଦୁଇଟି ହସ୍ପିଟାଲରେ ମଣିଷ ମାନେ ଭଲ ହୋଇଥାନ୍ତି ଏବଂ ସୁସ୍ଥ ହୋଇଥାନ୍ତି